ଖର୍ଚ୍ଚା ଯେନ୍ଟା ସର୍କାର୍ କରୁଚେ ସେଟା ହେଲା କିଛି କରି ନେଇଁ ପାର୍ବା ଠିକ୍ସେ ଯେନ୍ଟା କେନୁ ଗୁଟେ ସ୍କୁଲ୍ରେ ଗୁଟେ ଫିଲ୍ଡ ଥିବା କଥା ସେପାରେଟ୍ ଯେନ୍ଟା ଆମର୍ ସ୍କୁଲ୍ ପିଲା ପାଇଁ ଆଉ ଗୁଟେ ଖେଲ ଖେଲାବାର୍ ଲାଗି ଗୁଟେ ପି ଇ ଟି ସାର୍ଟେ ଦର୍କାର୍ ଯେନ୍ଟା କେନୁ ଇସ୍କୁଲ୍ ନେ ବହୁତ୍ କିଛି ଖେଲି ହିପାର୍ତା ବି ଯେନ୍ତାକି ଆମର୍ ଭଲିବଲ୍ ହେଲା କ୍ରିକେଟ୍ ହେଲା ଫୁଟ୍ବଲ୍ ହେଲା ଚେସ୍ ହେଲା ହକି ବି ହଉ ଯେନ୍ଟା ବି ହଉ ଗୁଟେ ଗୁଟେ ଖେଲ୍ ଲାଗି ଗୁଟେ ଗୁଟେ ଆମର୍ ଯେନ୍ଟା ମୁଇଁ ହେଇଥିଲେ ଖର୍ଚ୍ଚା କରେଇକିନା ପୂରା ବହୁତ୍ ଖର୍ଚ୍ଚା କରେଇକିନା ବି ବହୁତ୍ ପିଲାକେ ଶିଖେଇ ଥିତିଁ ବି ଯେନ୍ଟା ଆମର୍ ହକି ଲାଗି ଗୁଟେ ଏକ୍ସଟ୍ରା ସାର୍ ରଖି ଥିତିଁ ବି ଭଲିବଲ୍ ଲାଗି ଗୁଟେ ଏକ୍ସଟ୍ରା ସାର୍ ରଖି ଥିତିଁ ବି କ୍ରିକେଟ୍ ଲାଗି ଗୁଟେ ଏକ୍ସଟ୍ରା ସାର୍ ରଖି ଥିତିଁ ବି କ୍ରିକେଟ୍ ଯେନ୍ ସାର୍ ଖେଲେଇଥିତା ସେନେ ବି ମୁଇଁ ବହୁତ୍ ଖର୍ଚ୍ଚା କରେଇକିନା ପିଲାକେ ବେଟ୍ରୁ କିନା ତାକର୍ ପୂରା ଟୁଲ୍ ପୁରା କିଟ୍ରୁ କିନା ସବୁ କିଛି ମୁଇଁ କରେଇ ଥିତିଁ ବି ଆର୍ ଯେନ୍ଟା ଗାଁ ଗାଁରେ ବି ଯେନ୍ଟା ଆମର ଫିଲ୍ଡ଼୍ମନେ ରହୁଚେ ସେନେ ବହୁତ୍ ଗୁଡ଼େ ପଞ୍ଚାୟତର ଲୋକ୍ମାନେ ମ୍ୟାଚ୍ କରୁଛନ୍ ସେନେ ବି କିଛି ବସ୍ବା ଲାଗି କିଛି ଚେଆର୍ ବି ଏଭେଲେବୁଲ୍ ନାଇନେ ସେଟାକୁ ଭଲ୍ ହିସାବରେ ମୁଇଁ ସିମେଣ୍ଟ୍ କଂକ୍ରିଟ୍ କରେଇକିନା ଗୁଟେ ଚେଆର୍ ଫିଆର୍ ବନେଇକିନା ଗୁଟେ ଷ୍ଟାଡ଼ିୟମ୍ ଟାଇପ୍ର ଗୁଟେ ମିନି ଷ୍ଟାଡ଼ିୟମ୍ ବି ମୁଇଁ କରିକିନା ବି ଖର୍ଚ୍ଚା କରିକିନା ବି ମୁଇଁ ସବୁ କରେଇ ପାର୍ତି ବି ତ ସେଇ ହିସାବ୍ରେ ଯଦି ଭଲ ହିସାବ୍ରେ ଯଦି କର୍ମା ବଏଲେ ସବୁ କିଛି ଠିକ୍ ହେଇପାର୍ବା ଆର୍ ସେ ହିସାବ୍ର ଲାଗି ଏଖାନ୍ ସବୁ ଖର୍ଚ୍ଚା ହଉ ଆରୁ